ହ୍ୟାଲୋ ଏ ଯୋଉ ଆମର କ୍ଷୀର ଆପଣ ଦେଉଛନ୍ତି ତ ଓହୋ ଗୋଶାଲା ଆଉ ଆପଣଙ୍କର ଏ କ୍ଷୀର କ'ଣ କେତେ ରେଟ୍ ନେଉଛନ୍ତି ଆଜ୍ଞା ମୁଁ ଗୋଟେ ଦୋକାନ କରିଛି ତ ମୋର ଦରକାରେ ମୋର ଦୁଇ ଟା ଯାକ ଦରକାରେ ଏଇ ଯୋଉ ମିଠା ପାଇଁକା ଆଉ ପନିର୍ ପାଇଁକା ପନିର୍ ଫନିର ଆମର ଦହିଫହି ଏଗୁଡ଼ା ସବୁ ଦେଉଛନ୍ତି ଓହୋ ହୁଁ ତାହାଲେ ଆମର ଯୋଉ ଦେଶୀ ଗାଈ ତ ଅଁ ଲିଟର୍ କେତେ ପଡ଼ୁଛି ଆଉ ଜର୍ସି ଗାଈର ଲିଟର୍ ଟା କେତେ ପଡ଼ୁଛି ମୋର ଦରକାର ଏଇ ଯୋଉ ଆମର ଦହି ହେରିଆ ପାଇଁ ଦେଶୀ ଗାଈ ଦରକାର ଦେଶୀ ଗାଈ ର କ୍ଷୀରଟା ଦରକାରେ ଆଉ ମିଠା ହେରିକା ପାଇଁକା ଏ ଜର୍ସି ଗାଈର କ୍ଷୀର ଦରକାରେ ଆଉ ପନିର୍ ଫନିର ହେରିକା ଆଉ ଆମର ଦହି କେମିତି ତ ସବୁ କେତେ ସବୁ ରେଟ୍ କ'ଣ ରଖୁଛନ୍ତି

ହଁ ତାହାଲେ ମୋତେ ଜର୍ସି ଗାଈର ତାହାଲେ କ୍ଷୀରଟା ଦିଅନ୍ତୁ ଆଉ ଆପଣ ବେଶୀ ଏ ପାଣିଫାଣି ହେରା ମିଶାମିଶି କରୁନାହାନ୍ତି ତ ଯେମିତି ଆମର ଅଲଗା ଯିଏ ଆସୁଛନ୍ତି ଆମର ସେ କହନ୍ତି ହ ହଉ ଦଶ ଲିଟର୍ ତ ହଉ ଏଥିରେ ଆମର ପାଞ୍ଚ ଲିଟର୍ ଗୋଟେ ମିଶେଇ ଦିଅନ୍ତୁ ନହଲେ ଦୁଇ ତିନି ଲିଟର୍ ମିଶେଇ ଦିଅନ୍ତୁ ପାଣି ଏମିତି କିଛି କରୁନାହାନ୍ତି ତ ଆଜ୍ଞା ହଁ ହଉ ଆପଣ ଦହି ବିକୁଛନ୍ତି ଆଉ ପନିର୍ ହେରିକା ଆମର ଦେଉଛନ୍ତି ତ ଆଉ ତାହାଲେ ଦହିର ଆଉ ଆମର ପନିର୍ ରେଟ୍ଟା କେତେ ରହୁଛି ନାଇ ନାଇ ଜର୍ସି ତ ନେଲି ଆପଣ କହିଲେନା କହିଲେ ଏକା ଆମେ ବ୍ୟବସାୟ କରିବୁ ଆମେ ତ ବ୍ୟବସାୟ କରିବୁ ତାହାଲେ ଟିକେ କମ୍ ଟା ଦେଲେ ଆମେ ବି ତ ଟିକେ ଲାଭ ହେବୁ ନହଲେ ଦେଶୀ ଟା ନେଲେ ଆମର ଓଲଟା ଲସ୍ ହୋଇଯିବ

ତାହାଲେ ଗୋଟେ କାମ କରନ୍ତୁ ଆମ ପାଇଁ କ'ଣ ଗୋଟେ ରେଟ୍ ଗୋଟେ ଛିଡ଼ାନ୍ତୁ ପନିର୍ ପାଇଁକା ଯୋଉଟା କି ମୁଁ ସବୁଦିନ ଆପଣଙ୍କଠୁ ଆଣିବି ଆଉ ଯାହା ହେଲେ ଆମର ମିନିମମ୍ ଦଶ କିଲୋ ଲେଖାଁ ସବୁଦିନ ପାଇଁ ଦରକାର ହେଉଛି ଓ ହଉ ତାହାଲେ ଠିକ୍ ଅଛି ଗୋଟେ କାମ କରନ୍ତୁ ମୋତେ ସବୁଦିନ ଆଣିକି ଦୋକାନରେ ଆପଣ ଆଣିକି ମୋତେ ଦୋକାନରେ ଦେବେନା ନାଇ ମୁଁ ଯାଇକି ଆପଣଙ୍କଠୁ ଆଣିବି ଓ ହଉ ତାହାଲେ ଠିକ୍ ଅଛି ମୁଁ ଗୋଟେ ଦିନ ଯାଇକି ଆପଣଙ୍କ ଗୋଶାଲାରେ ଦେଖିବି ଆଉ ସେଠି ମଧ୍ୟ ଟିକେ ଚାଖିବାକୁ ଦେବେ ଆପଣଙ୍କ ଦହିଟା କେମିତିଆ ଲାଗୁଛି ତାହାଲେ ମୁଁ ଚାଖିବି ଆଉ ମୋତେ ସବୁଦିନ ତାହାଲେ ଏଥରକ ଅର୍ଡ଼ର୍ ଦେବେ ମୁଁ ଯାଇକି ଆପଣଙ୍କ ପିଲା ଆସିକି ଆମ ଦୋକାନରେ ଦେଇଯିବ ଆଉ ମୁଁ ଆପଣଙ୍କୁ ପନ୍ଦର ଦିନ ନ ହେଲେ ତିରିଶ ଦିନ ଯୋଉ ଇଏରେ ଆ ମୁଁ ଆପଣଙ୍କୁ ପେମେଣ୍ଟ୍ କରିଦେବି ଆଉ ପେମେଣ୍ଟ୍ କରିଦେଲେ ଆପଣ ମୋତେ ସବୁଦିନ ଅର୍ଡ଼ର୍ ଦେବେ ଆଉ ଓ ହଉ ଠିକ୍ ଅଛି ତାହାଲେ ମୁଁ ତାହାଲେ ଆପଣଙ୍କ ଗୋଶାଲାରେ ଯାଇକି ଆପଣଙ୍କୁ ଅର୍ଡ଼ର୍ ହେରିକା ଦେବି ଆଉ ବୁଲିକି ଆସିବି

ଆଜ୍ଞା ଆଜ୍ଞା